ଗେମ୍ ଖେଳିଲେ ଗ୍ରାମଞ୍ଚଳରେ ଲୋକମାନେ ବିଭିନ୍ନ ପ୍ରକାରର ଉପକୃତ ହୋଇଥାନ୍ତି ଯେମିତିକି ଗୋଟିଏ ଗାଁ ଅନ୍ୟ ଏକ ଗାଁକୁ ଖେଳିବାକୁ ଯିବା ଦ୍ଵାରା ଆମର ସାମାଜିଜ ସମ୍ପର୍କ ଗଢ଼ି ଉଠିଥାଏ ଯାହା ଫଳରେ ଭାଇଚାରାର ସମ୍ପର୍କ ସୃଷ୍ଟି ହୋଇଥାଏ ଆମେ ଜଣେ ଅନ୍ୟ ଜଣଙ୍କୁ ଚିହ୍ନି ପାରିଥାଏ ଦେଶ ଆମର ଗାଁ ଗାଁ ଖେଳିବା ସହିତ ଆମ ତା ନିଜ ମାନେ ପୁରସ୍କୃତ ହୋଇଥାନ୍ତି ତା ସହିତ ଆମର ରାଜ୍ୟରେ ଭିତରେ ମଧ୍ୟ ଖେଳିବାକୁ ଯାଆନ୍ତି ଯାହା ଦ୍ୱାରା ସେମାନଙ୍କୁ ସମସ୍ତେ ଜାଣିଥାନ୍ତି ଆଉ ଗ୍ରାମଞ୍ଚଳର ଗେମ୍ ଖେଳିଲେ ଲୋକମାନଙ୍କୁ ଟିକେ ଆନନ୍ଦିତ ହୁଅନ୍ତି କିଛି ଶିଖିବାକୁ ପାଇଥାନ୍ତି ତା ପାଇଁ ସେମାନେ ମଧ୍ୟ ନିଜ ନିଜ ଭିତରେ କେବେ କଳହ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି ନାହିଁ ଯଦି ବା କାହା କାହା ଭିତରେ ସମ୍ପର୍କ ଖରାପ ହୋଇଛି ନିଜ ନିଜ ଭିତରେ ଯଦି ଖେଳ ଖେଳିବା ଦ୍ୱାରା ସେମାନଙ୍କ ଭିତରେ ସମ୍ପର୍କ ଭଲ ହୋଇଥାଏ ଏବଂ ମିଶିକି ସବୁ ଏକାଠି ଗୋଷ୍ଠୀ ହେଇକି ରୁହନ୍ତି ତାଙ୍କୁ ତେଣୁ ସେ ଭିତରେ ଯେତେବି ଖରାପ ଥାଉ ସେମାନେ ଭଲ ଚିନ୍ତା କରିଥାନ୍ତି ଏବଂ ନିଜ ଭିତରେ ସାମାଜିକ ସମ୍ପର୍କ ଭଲ ରଖିଥାନ୍ତି